ଓଡ଼ିଶା ଏକ ଐତିହଶୀଳ ରାଜ୍ୟ ଏହି ରାଜ୍ୟର ଏକ ଜିଲ୍ଲା ଯାହା ଖୋର୍ଦ୍ଧା ନାମରେ ନାମିତ ଏହି ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ କିମ୍ବଦନ୍ତୀମାନ ରହିଆସୁଅଛି ଏହି ଜିଲ୍ଲାରେ ମୁଖ୍ୟତଃ ପାଇକ ବିଦ୍ରୋହ ହୋଇଥିଲା ଯାହାକି ଉଣେଇଶହ ସତର ମସିହାରେ ହୋଇଥିଲା ଏବଂ ଏଥିରେ ବକ୍ସି ଜଗବନ୍ଧୁ ଜୟୀରାଜଗୁରୁ ବିଭିନ୍ନ ଲୋକମାନେ ସହିଦ ହୋଇଥିଲେ ଏବଂ ଏହି ଜିଲ୍ଲାର ଥିବା ଏକ ମୁଖ୍ୟ ସ୍ଥାନ ଭୁବେନେଶ୍ୱର ଯାହାକି ଓଡ଼ିଶାର ରାଜଧାନୀ ଅଟେ ଏହି ଭୁବନେଶ୍ୱରକୁ ମନ୍ଦିର ମାଳିନୀ ସହର କୁହାଯାଇଥାଏ ଏହି ଭୁବନେଶ୍ୱରରେ ଅବସ୍ଥିତ ଲିଙ୍ଗରାଜ ମନ୍ଦିର ଯାହାକି ଯଯାତି କେଶରୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା ତାହା ବିଶ୍ୱ କିମ୍ବଦନ୍ତୀରେ ସ୍ଥାନ ପାଇଅଛି ଏବଂ ଧଉଳିରେ ବିଭିନ୍ନ ବୌଦ୍ଧ କିମ୍ବଦନ୍ତୀ ଦେଖାଯାଏ ଏହି ବୌଦ୍ଧ ଶିଳାଲେଖ ଯାହାକି ଲୋକମାନଙ୍କୁ ପ୍ରଭାବିତ କରିଥାଏ ଓଡ଼ିଶାରେ ଥିବା ଆଦିବାସୀ ସାନ୍ତାଳ ଗଣ୍ଡ ଏହି ମାନେ ବିଭିନ୍ନ ପ୍ରକାର ବସ୍ତ୍ର ବୁଣା ଓ ହଳଦୀ ଓ ସ୍ଥାନୀୟ କଳାରେ ନିପୁଣ ଅଟନ୍ତି ଏହି ଲୋକମାନେ ସାଧାରଣତଃ ଓଡ଼ିଶାର ଓଡ଼ିଶାକୁ ଏବଂ ଓଡ଼ିଶାର ଭାବନାକୁ ସାରା ବିଶ୍ୱରେ ଜଣାଶୁଣା କରିଆସିଛନ୍ତି ଏହି କିମ୍ବଦନ୍ତୀ ଅନୁସାରେ ଓଡ଼ିଶାକୁ ସାରା ବିଶ୍ୱରେ ବିଖ୍ୟାତ କରାଇଥିବାରୁ ଓଡ଼ିଶାବାସୀ ଏମାନଙ୍କର ସାଧାରଣତଃ ବିଭିନ୍ନ କିମ୍ବଦନ୍ତୀ ଜଗତରେ ଜଣାଶୁଣା କରାଇଥାନ୍ତି